ଡେଙ୍ଗୁ ଜ୍ୱର ଓ ମ୍ୟାଲେରିଆ ଭଳି ମଶ ମଶାବାହିତ ରୋଗରୁ ଆମେ କିପରି ରକ୍ଷା ପାଇବା ତାହାର ଉପାୟ କ୍ଵା କହିବା ହଉଚି ଡେଙ୍ଗୁ ଜ୍ୱର ଡେଙ୍ଗୁ ଏ ଏମିତି ଏକ ମହାମାରୀ ତାହା ଆଗରୁ ଲୋକମାନେ ଙ୍କୁ ଏତେ ଜଣାନଥିଲା ଏହି ଜ୍ୱର ହେଲେ ବହୁତ ଲୋକ ମରିଯାଉଛନ୍ତି କିନ୍ତୁ ଆ ବ ଆ ଦାଉରୁ ଆମେ କିପରି ରକ୍ଷା ପାଇବା ଆ ହଉଛି ଥଣ୍ଡା ଠାରୁ ଥଣ୍ଡା ଚିକିତ୍ସା ହେବା ପ୍ଲସ ଅମୃତଭଣ୍ଡା ପତ୍ରକୁ ବାଟିକି ପିଇବା ଆଉ ପାତାଳଗରୁଡ଼ ପତ୍ରକୁ ବାଟିକି ପିଇବା ଆଉ ସବୁବେଳେ ଗରମ ଚିକିତ୍ସାରେ ରହିବା ଆଉ ମ୍ୟାଲେରିଆ ଜ୍ୱର ଭଳି ମଶାମାନଙ୍କ ଠାରୁ ଦୂରରେ ରହିବା ପାଇଁ ଆମେ ମସୁରୀ ଟାଙ୍ଗିକି ଶୋଇବା ଆଗଯୁଗରେ ଲୋକମାନେ ସିନା ଧୂଆଁଧୂଇଁ ଦଉଥିଲେ ବୋଲି ଏମାନେ ସେଇ ରୋଗରୁ ରକ୍ଷା ପାଇବା ପାଇବା ପାଇଁ ଇଲେକଟ୍ରିକାଲ ଗୁଡ଼ନାଇଟି ଲଗାଇବା ଆଉ ଘରଦ୍ୱାର ସବୁ ପରିଷ୍କାର ରଖିବା ଘର ଚାରିପଟ ସାରା ପରିଷ୍କାର ପରିଛନ୍ନ ରଖିବା ଆଉ ଆଉ ଘର ଚାରିପାଖରେ ନାଳ ନର୍ଦ୍ଦମା ଥିଲେ ତାକୁ ସଫାସୁତୁରା କରିକି ତାକୁ କେମିତି ଶୁଖି ଶୁଖିବ ପାଣି ପାଣି ଜମିଲେ ହଉଛି ମଶା ଅଧିକ ହେବେ ଆଉ ଗ ଚାରି ଘର ଚାରି ପଟରେ ଗଛପତ୍ର ଥିଲେ ତାକୁ କାଟିକି ସଫା କରିବା ଆଉ ନେଳି ଶିଉଳି ଫିଉଳି ହେଇଥିଲେ ତାକୁ ସଫା କରିବା ଦୁଆର ମୁହଁରେ ପାଣି ଫାଣି ନ ଢାଳିବା ଦ୍ୱାରା ପାଣି ଯେଉଁ ଜାଗାରେ ସ ରହିବ ଜମିକି ସେଇ ଜାଗା ଘରିକା ରେ ମଶା ଅଧିକ ହେବେ ତା ଦାଉରୁ ରକ୍ଷା ପାଇବା ପାଇଁ ସବୁ କିଛି ପରିଷ୍କାର ସବୁ ଘର ବାହାର ସବୁ ପରିଷ୍କାର ରଖିବାକୁ ପଡ଼ିବ ପ୍ରତ୍ୟେକ ଦିନ ମସୁରୀ ଟାଙ୍ଗିକି ଶୋଇବାକୁ ପଡ଼ିବ ଆଉ ଲାଇନ ଥିଲାବେଳେ ଲାଇନ ଏଇ ଯେଉଁ ଗୁଡ଼ନାଇଟ ଲଗାଇବା ଆ ମଶା ଦାଉରୁ ରକ୍ଷାପାଇ ଯାହା ହେଇ ଯେତେ ମସୁରୀ ଟାଙ୍ଗିଲେ ବି ମଶା ପଳେଇବେ ଭିତରକୁ ତେଣୁ କରି ଗୁଡ଼ନାଇଟ ଲଗାଇବା ଏଇଭଳି ଉପଚାର କରାଯାଏ